ପ୍ରଥମେ ସମୁଦ୍ରରୁ ବଡ଼ ବଡ଼ ଜାହାଜରେ ବହୁତ ମାଛ ଧରାଯାଏ ପ୍ରାୟତଃ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ ଧରାଯାଏ ତାକୁ ପ୍ର ସମୁଦ୍ରକୂଳକୁ କେ ଅତି ଯତ୍ନରେ ଅଣାଯାଏ ତାକୁ ଆଣିଲା ପରେ ଲୋକମାନେ ନଗଦ ମାଛ ନବା ପାଇଁ ଭଲ ନଗଦ ମାଛ ନବା ପାଇଁ ପ୍ରାୟ ଲୋକ ସମୁଦ୍ରକୂଳକୁ ଆସିଯାଆନ୍ତି ଯେଉଁମାନେ ସମୁଦ୍ରର ନିକଟବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି ସେମାନେ ସମୁଦ୍ରକୂଳକୁ ହିଁ ଚାଲିଆସନ୍ତି ନଗଦ ମାଛ ନବା ପାଇଁ ଏହା ଛଡ଼ା ଯେଉଁ ଛୋଟ ଛୋଟ ମାଛ ବା ଯେଉଁ ମାଛ କିଛି ମାତ୍ରାରେ ନଷ୍ଟ ହୋଇଯାଇଥାଏ ତାକୁ ତାକୁ ସେମାନେ ଶୁଖାଇକି ଶୁଖୁଆ କରିଦିଅନ୍ତି ସେଇ ଶୁଖୁଆ ମଧ୍ୟ ବଜାରରେ ଭଲ ଦାମ୍ ରେ ବିକ୍ରୀ ହୋଇଥାଏ ସେଇ ଶୁଖୁଆରୁ ମଧ୍ୟ ଭଲ ଉତ୍ପାଦନ ହୋଇଥାଏ ଏବଂ ବଳକା ରହିଯାଇଥିବା ଭଲ ମାଛଗୁଡ଼ିକ ଅନେକ ବଜାରୀ ତାକୁ ନେଇଯାନ୍ତି ବଜାରରେ ବିକ୍ରି କରିବା ପାଇଁ ଆମ ନିକଟରେ ଥିବା ବଡ଼ ମାଛ ବଜାର ଟି ହେଉଛି କନ୍ତର ବଜାର ଯେଉଁଠାରେ ପ୍ରାୟତଃ ପଚିଶି ତିରିଶି ପ୍ରକାରର ମାଛ ମିଳିଯାଏ ଲୋକମାନେ ସେଠାରୁ ପ୍ରାୟ ସବୁପ୍ରକାର ର ମାଛ ଯିଏ ଯେଉଁ ଟାଇପର ଚାହାନ୍ତି ପାଇଯାନ୍ତି ସେଠାରେ ଶୁଖୁଆ ମଧ୍ୟ ବିକ୍ରୀ ହୁଏ ସେ କନ୍ଦର ବଜାର ମାଛ ବଜାର ନାମରେ ପ୍ରସିଦ୍ଧ ଏଇ ଆମ ଏରିୟାରେ ଆମ ନିକଟ ଏରିୟାରେ କନ୍ଦରବଜାର ମାଛ ବଜାର ନାଁରେ ପ୍ରସିଦ୍ଧ ଅନେକ ଲୋକ ସେଇ ମାଛକୁ ନେଇ ବରଫ ଦେଇ ତାକୁ ଫ୍ରୀଜ୍ କରି ଅନେକ ଦିନ ପର୍ଯ୍ୟନ୍ତ ସଂଗ୍ରହ କରିପାରନ୍ତି ସେଇ ମାଛ ମଧ୍ୟ ପୁନଃବାର ବିକ୍ରୀ ହୋଇପାରେ ବଜାରରେ ତ ଏହି ପ୍ରଣାଳୀରେ ସମୁଦ୍ରରେ ଧରାଯାଇଥିବା ମାଛ ଦ୍ଵାରା ଅନେକ ମାତ୍ରାରେ ଭଲ ମୂଲ୍ୟର ସମୁଦ୍ର ମାଛର ଉତ୍ପାଦନ ହୋଇପାରେ ଭଲ ମୂଲ୍ୟରେ ଏହା ବଜାରରେ ବିକ୍ରୀ ହୁଏ ଲୋକମାନେ ମଧ୍ୟ ଏଇ ମାଛକୁ ବହୁତ ପସନ୍ଦ କରନ୍ତି ବଜାରରେ ସେଇ କନ୍ଦର ବଜାରର ଲୋକମାନେ ସୁବିଧାରେ ଭଲ ମାଛ ସବୁ ପାଇ ପାରନ୍ତି